ଓଡ଼ିଆଭାଷା ଏହା ଓଡ଼ିଶାରେ ବହୁତ ପ୍ରଚଳିତ ବାହାରେ ଲୋକ ଓଡ଼ିଆ ବି କହିଲେଣି ଇତିହାସରେ ଏହି ଭାଷା ବହୁତ ଉପରେ ଆମର ସବୁ ସଂସ୍କୃତିରେ ଓଡ଼ିଆ ଅଛି ଯେପରି ଆଦିବାସୀ ନୃତ୍ୟ ଗୋଟିପୁଅ ଓଡ଼ିଶୀ ସବୁ ପୂଜା ପର୍ବାଣିରେ ଓଡ଼ିଆଭାଷା ପ୍ରଚଳିତ ଯେମିତି ପୌରାଣିକ ଭାଷାରେ ଗୀତା ଭାଗବତ ରାମାୟଣ ଏସବୁ ଭାଷା ଲିଖିତ ଅଛି ଆମ ଭାଷା ହେଉଛି ମାତୃଭାଷା ଓଡ଼ିଆ ସଂସ୍କୃତି କହିଲେ ଓଡ଼ିଆଭାଷାକୁ ହିଁ ବୁଝାଏ